ଆଜ୍ଞା ଓମଫେଡ୍ ଅଛି ଦୋକାନ ଅଛି ଏ ହଁ କ୍ଷୀର ମିଳୁଛି ପନିର୍ ରାବିଡ଼ି ଲସି ମିଳୁଛି ସବୁ ଥଣ୍ଡା ମଣ୍ଡା ମିଳୁଛି ସବୁ ମାନେ ଥଣ୍ଡା ଜିନଷ ଯେତିକି ସବୁ ମିଳୁଛି ଦହି ମିଳୁଛି

ହଁ ଆମ କ୍ଷୀର ଗାଡ଼ିଟା ଯାଉଛି ସେଇପଟେ ଆପଣଙ୍କ ଘରଟା କୋଉପଟେ କି ହଁ ଗାଡ଼ି ଆପଣଙ୍କ ଘର କୋଉଠି କି ହଁ ସେଇପଟେ ଯାଉଛି ଆମ ଓମ୍ଫେଡ୍ ଗାଡ଼ି ଯାଉଛି ବା

ହଁ କୋଉ କ୍ଷୀର ମାନେ ଓମ୍ଫେଡ୍ର ଦେବେ ନା ଗାଈ କ୍ଷୀର ବି ଅଛି ନା ମାନେ ଦେଶୀ ଥାଇକି ପୁଣି ବିଦେଶୀ ଅଛି ବି ଦର୍ଶୀ ଦର୍ଶୀ

ପନିର୍ ବି ଅଛି ନଉ ନାହାନ୍ତି ପନିର୍ ଅଛି ପନିର୍ ପୂରା ହଁ ହଁ ଆମର ବି ସବୁ ଏଇଠି ଅଛି ସେଇ ସକାଳେ ଚାହା ଦୋକାନମାନେ ଯାଉଛି ଆଉ ସେ ପନିର୍ ଅଛି ଲସି ରାବିଡ଼ି ଏସବୁ ଅଛି ବି ରେଟ୍ କ'ଣ କମ୍ ମାନେ ଆପଣ କେତେ ଦେବେ କେତେ କ୍ଷୀର ଗୋଟାକ ଅଛି ପଚିଶ ଟଙ୍କା ଲେଖାଁ ପଡ଼ୁଛି ପ୍ୟାକେଟ ହଁ ସେ ପେଟି ହିସାବରେ ନେନେ ତ କମେଇବ ଦଶଟଙ୍କା କମେଇବ ଆଜ୍ଞା ହଁ ନାଇଁ ଆମ ଗାଡ଼ି ବି ଯାଉଛି ସେପଟେ ଆପଣ ଯଦି କହିବେ ଦେଇଦେବେ

ହଁ ହଁ ଆମର ସେ ଅଛି ସବୁ ହଁ ରେଟ୍ ସବୁଆଡ଼େ ଯାହା ଦେଉଛନ୍ତି ମୁଁ ସେଇଆ ଦେବି ଆଉ ସବୁ ଗୋଷ୍ଠୀ ସେଇ ନେଉଛନ୍ତି

ଏ ହଁ ତଥାପି କେତେବେଳେ ନେବେ ହଁ ସେଇଥିରେ ଛାଡ଼ ହବ ସେମିତି ଛାଡ଼ା ହେବ ଆଉ

ହଉ ଯେତେବେଳେ ତମେ ଆସିବ ତାହେଲେ ମୋତେ କହିବ ତାହେଲେ ହଁ ଡିସକାଉଣ୍ଟ୍ ଦିଆଯିବ ଦେଖିବା ଆଗେ ଆସନ୍ତୁ ତାହାଲେ

ହଉ ତାହେଲେ ତାହେଲେ ଆସନ୍ତୁ ହଉ ତାହେଲେ ଆସନ୍ତୁ ତାହେଲେ ଆଉ କଲ୍ କରିବେ ତାହେଲେ ହଉ ତାହେଲେ ତାହେଲେ ରହୁଛି ଆଜ୍ଞା ଆଜ୍ଞା

ଆଜ୍ଞା ହଉ